ପକ୍ଷୀ ଦେଖିବା ପାଇଁ ଦୂରବୀକ୍ଷଣ ଯନ୍ତ୍ର ଯାହାକୁ ଇଂରାଜୀରେ ଟେଲିସ୍କୋପ ବୋଲି କହିଥାନ୍ତି ମୋ ପାଇଁ ସେଇଟି ସଠିକ୍ ହେବ ବୋଲି ମୁଁ ଭାବୁଛି କାରଣ ଦୂର ଦୂର ସ୍ଥାନରେ ଥିବା ପକ୍ଷୀ ଯେମିତିକି ମୋଠାରୁ ଦୁଇଶହ ଚାରିଶହ କିମ୍ବା ଗୋଟିଏ କିଲୋମିଟର ଦୂରରେ ଥିବା ପକ୍ଷୀକୁ ମୁଁ ଅତି ସହଜରେ ଦେଖିପାରିବି ସେହି ଉପକରଣଟି ମୋ ପାଇଁ ଠିକ୍ ହେବ ଏବଂ ଏକ କ୍ୟାମେରା ମଧ୍ୟ ମୋ ପାଇଁ ଠିକ୍ ହେବ କ୍ୟାମେରା ଦ୍ଵାରା ମୁଁ ଦୂରରେ ଥିବା ପକ୍ଷୀଟିର ଫଟୋ ଉଠେଇ ତାକୁ ଭବିଷ୍ୟତରେ ଦେଖିବା ପାଇଁ ରଖିବିପାରିବି